ନମସ୍କାର ହଁ ହଁ

ହଁ ଅଛି ଅଛି ମୋ ହସ୍ପିଟାଲରେ ଡକ୍ଟର ଅଛନ୍ତି ଟାଇମ୍ ଟେବୁଲରେ ଡକ୍ଟର ଆସୁଛନ୍ତି ଆଉ ବେଡ୍ ସମସ୍ତ ଗଲେ ବେଡ୍ର ସୁବିଧା ଅଛି ସକାଳ ଟିଫିନ୍ ଲାଗି କ୍ଷୀର ପାଉଁରୁଟି ଅଛି ଆଉ ଟାଇମ୍ ଟୁ ଟାଇମ୍ ଡକ୍ଟର ଦେଖି ଆସୁଛନ୍ତି ଆଉ ମେଡିସିନ୍ର ବ୍ୟବସ୍ଥା ବି ଅଛି ଆଉ ହଁ ଦୁଇ ତିନି ଦିନ ଚାରିଦିନ ଆଉ ଅତି ସିରିଅସ୍ ହୋଇଗଲେ ସିରିଅସ୍ରେ ସପ୍ତାହାଟ ବି ରହି ହେବ ଆଉ ଇଞ୍ଜେକ୍ସନ ଆଉ ସବୁ ସୁବିଧା ଅଛି ହଁ ବେଡ୍ ଫେଡ୍ ବେଡ୍ ଫେଡ୍ ସବୁ ସୁବିଧା ଆଉ ଆସୁଛନ୍ତି ନାଇଟ୍ ୱାଚର୍ ପରେ ଯଗି ଯାଉଛନ୍ତି ତାପରେ ହସ୍ପିଟାଲରେ ଯେଉଁ ଇଏ ଅଛନ୍ତି ସଫା ସୁୁତୁରା କରିବାର ଲାଗି ଯେଉଁ ଦିଦି ମାନେ ଅଛନ୍ତି ତାପରେ ଇଏ ବେଡସିଟ୍ ପତ୍ର ସଫା କରିବା ଲାଗି ଆସୁଛନ୍ତି ଆଉ ନର୍ସ ନାହିଁ ତ ଆଉ ସେଟା ସଫା ସୁୁତୁରା କରିବା ଲାଗି ଜଣେ ଦିଦି ମାନେ ଅଛନ୍ତି ଆଉ ଆଉ ହଁ ହଁ ସବୁ ସବୁ ଟାଇମ୍ରେ ସବୁ ଟାଇମ ଟୁ ଟାଇମ୍ ଡକ୍ଟର ଆସୁଛନ୍ତି ତାପରେ ଆମ ପାଖରେ ହସ୍ପିଟାଲ ଭିତରେ ବି ଇଞ୍ଜେକ୍ସନର ସୁବିଧା ଅଛି ବ୍ଲଡ୍ ଟେଷ୍ଟର ସୁବିଧା ଅଛି ଆଉ ଠିକ୍ ଦଶ ପନ୍ଦର ମିନିଟ୍ ଛାଡ଼ିକି ଡକ୍ଟରମାନେ ସବୁ ଆସୁଛନ୍ତି ଚେକିଙ୍ଗ୍ ଫେକିଙ୍ଗ କରି ଯାଉଛନ୍ତି ନା ନା

ଆଉ ଆଉ କ୍ଷୀର ପାଉଁରୁଟି ଦିଆ ହେଉଛି ସବୁ ଟିଫିନ୍ ବ୍ୟବସ୍ଥା ନାହିଁ ହଁ ମିଲର ବ୍ୟବସ୍ଥା ବି ବାର ଏକଟାରେ ମିଲ୍ ଅଛି ଆଉ ସନ୍ଧ୍ୟାରେ ନହିଁ ସନ୍ଧ୍ୟାରେ ନିଜ ପାଖରେ ହୁଁ ହୁଁ ସେଇ ଟାଇମ୍ରେ ଆସ ରବିବାର ରବିବାର ଦିନ ସକାଳୁ ବାରଟାରେ ଖୋଲା ଯାଉଛି ଆଉ ସନ୍ଧ୍ୟା ଟାଇମରେେ ଡକ୍ଟର ଦିଦି ମାନେ ଅଛନ୍ତି